ବଗିଚା କାମ ପାଇଁ କୋଦାଳ ବି ଦରକାର ହୁଏ ମାଟି ହଣାହାଣି କରିବା ପାଇଁ ଶାବଳ ବି ମଧ୍ୟ ଗାତ ଖୋଳିକିରି କୌଣସି ମାନେ ଏଇ ଡାଳ ପୋତିିବା ପାଇଁ କୋଡ଼ି ବି ମାନେ କ'ଣ ଘାସ ସବୁ ସଫା କରିବା ପାଇଁ ଫାଉଡ଼ା ବି ଦରକାର ହୋଇଥାଏ କଇଁଚି ଘାସ ଗୁଡ଼ାକ ମାନେ ବଗିଚାକୁ ସଜାଇବାକୁ ହେଲେ କିଛି କିଛି କାଟିକିରି ତାକୁ ସାଜ ସଜା କରୁ ଆଉ କରିବା ଦ୍ୱାରା ବଗିଚାଟା ଭଲ ସୁନ୍ଦର ଭାବରେ ଦେଖାଯାଏ କସ୍ତୁରୀ କିରଣ ଗୁଡ଼ାକ ହୁଅ କ'ଣ ଅନାବନା ଜିନିଷ ଗୁଡ଼ାକ ତା ଭିତରେ ପୁରାଇବା ଫୋପାଡ଼ି ଦିଆଯାଏ ଏବଂ ପାଣିଝରା କଳ ବି ଆମେ ବସେଇ ସେମାନେ ପାଣି ଦେଉ ଏହିସବୁ ଯେଉଁ ଜିନିଷ ଗୁଡ଼ିକ ଆମେ ସବୁ ସମୟରେ ଏଇ ଗୁଡ଼ିକ ଜିନିଷ ଗୁଡ଼ିକ ସବୁ ସମୟ ପାଇଁ ଆମର ବ୍ୟବହୃତ କରାଯାଏ